ରାଣା ଦୋକାନ ଲାଗିଛି କି ହଁ କାମ ଥିଲା କ'ଣ କ'ଣ ଅଛି ତମ ଦୋକାନରେ ମୋତେ ଗୋଦ୍ରେଜ୍ ଏଇନା ଦରକାର ଗୋଦ୍ରେଜ୍ ର ଆଲ୍ମାରି ଅଛି କି କେତେ ଟଙ୍କା କ'ଣ ପଡ଼ିବ ଗୋଦ୍ରେଜ୍

କୋଉ କୋଉ ସାଇଜ୍ ର ଅଛି କି ମୁଁ ଜାଣିନି ବେଲେ କେମିତି କ'ଣ କୋଉ କୋଉ ସାଇଜ୍ ର ଭଲ୍ ରହିବ ବେଶୀ ବଡ଼ ନାହିଁ କି ବେଶୀ ଛୋଟ ନାହିଁ ଗୋଟେ ସାଇଜ୍ ରେ ଦେବେ ଚବିଶ ସାଇଜ୍ ରେ ଏଟା କେତେ ଟଙ୍କା ପଡ଼ୁଛି ଆଉ ବାଇଶ ସାଇଜ୍ ରେ ତଳ ପ୍ଲେଟ୍ ଗୁଡ଼ାକ ସବୁ ଷ୍ଟ୍ରଙ୍ଗ୍ ନା କି ଧଡ଼ଧଡ଼ିଆ ଭଲ ପ୍ଲେଟ୍ ଷ୍ଟାମ୍ପ୍ ସାଇଜ୍ ର ଗୋଟେ ବାଇଶ ସାଇଜ୍ ର ଟିକିଏ ଦେଖିଲ ହଁ ନେବାର ଅଛି କ'ଣ କହିଲେ ଆଜ୍ଞା ବାଇଶ ସାଇଜ୍ ର ପୂରା ଷ୍ଟ୍ରଙ୍ଗ୍ ପ୍ଲେଟ୍ ର ଭଲ୍ ଥିବ ସେଟା ଦେଖନ୍ତୁ ଟିକିଏ ଭଲସେ ଦେଖନ୍ତୁ ଅଛି କି ନାହିଁ ଆପଣଙ୍କ ଦୋକାନରେ ଯେ ଏ ସବୁଠୁ ଛୋଟ ବାଇଶ୍ ସାଇଜ୍ କି ତା'ର ଛୋଟ ଅଛି ଅଠର ସାଇଜ୍ ବାଲା ନାହିଁ ଗୋଦ୍ରେଜ୍ ଗୁଡ଼ା କେତେ ଟଙ୍କା ନେଉଛନ୍ତି ବାଇଶ୍ ସାଇଜ୍ ଟା ପାଞ୍ଚ ହଜାର୍ ଏତେ କ'ଣ ରେଟ୍ କରୁଛନ୍ତି ଆଲ୍ମୀରା କେତେ ଆଲ୍ମୀରା କେତେ ଆଲ୍ମୀରା ବାଇଶ୍ ସାଇଜ୍ ର କେତେ ଟଙ୍କା ନେବେ କୁହନ୍ତୁ ଆଠ ହଜାର କାଲି ରହିବେ କି ଯିବି ମୁଁ ଠିକ୍ଅଛି ସେବେ ମୁଁ ଆଠ ହଜାରେ ଏଇଟା ନେବି ହଉ କାଲି ରହିବେ ହଉ ଠିକ୍ଅଛି କାଲି ଗଲେ କଥା ହେବା ରଖୁଛି